ଆମ ଅଞ୍ଚଳରେ ସରକାରୀ ଯୋଜନା ଗୁଡ଼ିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲୋକମାନେ ବହୁତ ସୁବିଧା ପାଆନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼୍ ଦ୍ୱାରା ଲୋକମାନେ ବହୁତ ସମସ୍ୟାରୁ ସମ୍ମୁଖୀନ ହେବାରୁ ସବୁ ବଞ୍ଚି ଯାଉଛନ୍ତି କାରଣ ଲୋକମାନଙ୍କୁ ଆର୍ଥିକ ସହାୟତା ନ ଥିବାରୁ ବହୁତ ସମସ୍ୟା ସମ୍ମୁଖୀନ ହଉଥିଲେ ଲୋକମାନେ ବଡ଼ ବଡ଼ ମେଡ଼ିକାଲ୍ ଯାଇପାରୁନଥିଲେ ରୋଗର ଚିକିତ୍ସା କରିପାରୁନଥିଲେ ତେଣୁକରି ମୃତ୍ୟୁବରଣ କରୁଥିଲେ ଏ ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼୍ ହେବାଦ୍ୱାରା ଲୋକମାନେ ବଡ଼ବଡ଼ ମେଡ଼ିକାଲ୍ ଯାଇକି ଟ୍ରିଟମେଣ୍ଟ୍ ହେଇପାରୁଛନ୍ତି ପାଞ୍ଚଲକ୍ଷ ପାଞ୍ଚଲକ୍ଷ ଯାଏଁ ଫ୍ରି ଟ୍ରିଟମେଣ୍ଟ୍ ମଧ୍ୟ ହୁଅନ୍ତି ହେଇପାରୁଛନ୍ତି ତେଣୁ କରି ଲୋକମାନେ ବହୁତ ଖୁସିରେ ଅଛନ୍ତି ଲୋକଙ୍କୁ ବହୁତ ସାହାଯ୍ୟ ମଧ୍ୟ ହେଇଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼୍ ଦ୍ୱାରା ଆମ ଅଞ୍ଚଳରେ ଲୋକମାନଙ୍କୁ ମଧୁବାବୁ ପେନ୍ସନ୍ ମଧ୍ୟ ଦିଆଯାଉଛି ଯେଉଁ ବୃଦ୍ଧାଲୋକଙ୍କୁ ହେଣ୍ଡିକେପ୍ ଲୋକଙ୍କୁ ସୁବିଧା ପାଉଛନ୍ତି ଆର୍ଥିକ ସାହାଯ୍ୟ କରୁଛନ୍ତି ମଧୁବାବୁ ପେନ୍ସନ୍ ମାଧ୍ୟମରେ ଆଉ ଚାଷୀମାନଙ୍କୁ ମଧ୍ୟ ଆମ ସରକାର ଅଞ୍ଚଳରେ ଏଁ କାଳିଆ ଯୋଜନା ମାଧ୍ୟମରେ କିସ୍ତି କିସ୍ତି ଅନୁସାରେ ପାଞ୍ଚହଜାର ଲେଖି ଲୋକମାନଙ୍କୁ ସାହାଯ୍ୟ ମିଳେ ପ୍ରତ୍ୟେକ ଚାଷୀମାନଙ୍କୁ